ଆଜ୍ଞା ଆଜ୍ଞା ଆଜ୍ଞା କୁହନ୍ତୁ କ'ଣ କୋରିୟର୍ ପଠାଇବାର ଥିଲା

ତେବେ ଆପଣଙ୍କର ଯଦି ଶହେ ଗ୍ରାମ୍ ଓଜନ ହିସାବରେ ଆସୁକ ନା କୋରିୟର୍ କରିବା ପାଇଁ ତ କୋରିୟର୍ କରିଲେ ଯଦି ଶହେ ଗ୍ରାମ୍ ହେବ କୋରିୟର୍ ଯାହା ଜିନିଷ ଆପଣ ଶହେ ଗ୍ରାମ୍ର ଯଦି କରିବେ ତେଣୁ ଚାଳିଶ ଟଙ୍କା ପଡ଼ିବ ଆପଣଙ୍କୁ ବି ଯଦି ସେଥିରେ ଲୁଗା ପଟା କି ଖାଇବା ଜିନିଷ କିଛି ସାହାଯ୍ୟ ପାଇଁ ବହି ଖାତା ଏ ସବୁ କୋରିୟର୍ କରିବେ ତେଣୁ ଓଜନ ଅନୁସାରେ ହିଁ ଆସିବ ଆଜ୍ଞା ଯଦି ଶହେ ଗ୍ରାମ୍ ଭିତରେ କଲେ ତ ଶହେ ଗ୍ରାମ୍ କଲେ ଚାଳିଶ ଟଙ୍କା ଆସିବ

ଆଜ୍ଞା ଆଜ୍ଞା ଆଜ୍ଞା ଆଜ୍ଞା ଶହେ ଗ୍ରାମ୍ ଚାଳିଶ ଟଙ୍କା ସେହି ହିସାବରେ ଆପଣ ଯେତେ ଟଙ୍କା କୋରିୟର୍ ମାନେ ଯେଉଁ ଆପଣଙ୍କର ଯେତେ ଗ୍ରାମ୍ ଉଠିବ ସେଇ ଅନୁସାରେ ଆପଣଙ୍କର ପଇସା ଦେବେ ପଡ଼ିବ ଆଜ୍ଞା ନାଇଁ ରାୟଗଡ଼ାରେ ରାୟଗଡ଼ାରେ

ଆପଣ ଯଦି ଆପଣ ଯଦି ଗାଡ଼ି ସାହାଯ୍ୟରେ ଯେହେତୁ ଅନାଥ ଆଶ୍ରମକୁ ଦେବେ ଅଧିକ ଜିନିଷ ହୋଇଥିବ ତ ଗାଡ଼ି ସାହାଯ୍ୟରେ ଯଦି ଆପଣ ଟ୍ରାନ୍ସପର୍ କରିପାରିବେ ତ ଆପଣ କରିବେ କରି ସାରିଲାପରେ ଓଜନ ହୋଇସାରିଲାପରେ ସାଙ୍ଗରେ ଏମିତି ଜଣେ ଲୋକ ଆସିବା ଦରକାର ଯିଏ କି ଆମକୁ ପଇସା ଦେଇପାରିବ ଓଜନ ହୋଇ ସାରିଲାପରେ ଯେତିକି ହୋଇଥିବ ସେଇ ଅନୁସାରେ ପଇସା ଦେଇ ପାରିବ ଆଜ୍ଞା

ଆଜ୍ଞା ଆଜ୍ଞା